ଆମ ଅଞ୍ଚଳରେ କୋରୋନା ଟାଇମରେ ଲୋକମାନେ ବହୁତ ପ୍ରଭାବିତ ହେଲା ଆମ ଅଞ୍ଚଳକୁ ପ୍ରଭାବିତ କଲା କୋରୋନା ଆଉ ସେତେବେଳେ ଯେଉଁ ଲୋକମାନେ ସବୁ ବାହାରେ ରହୁଥିଲେ ସେମାନେ ଆସି ଘରେ ବସିଲେ ଦେଶ ବିଦେଶରେ ଯେଉଁମାନେ ରହୁଥିଲେ ଆଉ ବେପାର ବାଣିଜ୍ୟ କରିବା ପାଇଁ ଯେଉଁ ଗାଁ ଗହଳିରେ ଯେଉଁ ମାନେ ବି ବୁଲୁଥିଲେ ବୁଲା ବେପାରୀ ସେମାନେ ବେପାର କରିପାରିଲେନି ଆଉ ଟଙ୍କା ପଇସାର ବହୁତ ଅଭାବ ହେଲା ଲୋକମାନେ ଗରିବ ଲୋକମାନେ ଖାଇବାକୁ ପିଇବାକୁ ନ ପାଇ ବହୁତ ଲୋକ ବି ମରିଗଲେ ଆଉ ବାକି ସରକାର ଏତିକି କରିଥିଲେକି ଟୀକା ବ୍ୟବସ୍ଥା ଥିଲା ଆମ ଅଞ୍ଚଳରେ ଟୀକାକରଣ କେନ୍ଦ୍ର ଥିଲା ଟୀକା ନେଇ ପାରୁଥିବେ ଲୋକ ଲୋକ ଟୀକା ନେଇ ପାରୁଥିଲେ ପର୍ଯ୍ୟାପ୍ତ ଟୀକା ଥିଲା ଆଉ